ମୁଁ ନେଇଥିବା ସବୁଠାରୁ ବିଳାସପୂର୍ଣ୍ଣ ଯାତ୍ରା ହେଉଛି ମୁଁ ଗୋଟେ ଥର କୋଣାର୍କ ବୁଲିବା ପାଇଁ ଯାଇଥିଲି ମୋ ଭାଇ ଭାଉଜ ଏବଂ ଅନ୍ୟ ସବୁ ତାଙ୍କ ସାଙ୍ଗମାନଙ୍କ ସହିତ ସେଠାରେ ଆମେ ବହୁତ ମସ୍ତି କଲୁ ଆମେ ରାତି ସାରା ଟ୍ରାଭେଲିଂ ଟ୍ରାଭେଲିଂ କରି ଆମେ ଚନ୍ଦ୍ରଭାଗା ନଦୀ କୂଳରେ ସକାଳେ ପହଞ୍ଚିଲୁ ଭୋର ସକାଳୁ ଏବଂ ସକାଳର ସେଇ ସୂର୍ଯ୍ୟ କିିରଣକୁ ଆମେ ଚନ୍ଦ୍ରଭାଗାରେ ଦେଖିଲୁ ବହୁତ ସୁନ୍ଦର ଲାଗୁଥିଲା ଏବଂ ଆଖି ଲାଖି ଯାଉଥିଲା ତାକୁ ଦେଖିବା ସମୟରେ ସେଇ ଦୃଶ୍ୟ ବହୁତ ମନୋହର ଥିଲା ଏବଂ ଆମେ ସମୁଦ୍ର କୂଳରେ ଗାଧେଇଲୁ ମଧ୍ୟ ସମୁଦ୍ର ପାଣି ଖେଳିଲୁ ସେଠାରେ କିଛି ଫଟୋ ଉଠେଇଲୁ ଏବଂ ଭିଡ଼ିଓ ସୁଟିଂ ମଧ୍ୟ କଲୁ ସେଇଠୁ ଭିଡ଼ିଓ ସୁଟିଂ କରି ପାଣି ସମୁଦ୍ର ପାଣିରେ ଗାଧେଇ ଖେଳି ତା'ପରେ ଆମେ ଆସିଲୁ ସବୁ କୋଣାର୍କକୁ କୋଣାର୍କରେ ଆମେ ସେଇଠି ଆମର ସକାଳ ଜଳଖିଆ ଖାଇଲୁ ଖାଇସାରି ଆମେ କୋଣାର୍କର ସମସ୍ତ ପାର୍ଶ୍ଵକୁ କୋଣାର୍କର ପରିବେଶକୁ ଭଲ ଭାବରେ ଦେଖିଲୁ ବୁଲିଲୁ ସେଠାରେ କିଛି ସମୟ ଆରାମ କଲୁ ସେଠାରେ ମଧ୍ୟ ଫଟୋ କିଛି ଉଠେଇଲୁ ମଜାମସ୍ତି କଲୁ ସମସ୍ତେ ମିଳିମିଶି ବହୁତ ଖୁସି ଲାଗିଲା ସେଠାରୁ ଆମେ ପୁଣି ଭୁବନେଶ୍ୱରର ଖଣ୍ଡଗିରି ଖଣ୍ଡଗିରିକୁ ଗଲୁ ସେଠାରେ ସେଠାକାର ଝରଣା ଏବଂ ସେଠାକାରେ ଯେଉଁ ଝରଣା ଥିଲା ହଂସମାନେ ଥିଲେ ବିଭିନ୍ନ ସୁନ୍ଦର ସୁନ୍ଦର ଫୁଲ ଗଛ ଥିଲା ଏବଂ କେତେକ ଗଛ ସବୁ ବୃକ୍ଷ ସବୁ ଥିଲା ସେଠାରେ ଆମେ ଫଟୋ ଉଠେଇଲୁ ଏବଂ ସେହି ଦୃଶ୍ୟ ମଧ୍ୟ ବହୁତ ସୁନ୍ଦର ଥିଲା ଦେଖିବା ପାଇଁ ବହୁତ ନିଆରା ଲାଗୁଥିଲା ସେଇଟା ହେଉଛି ମୋର ବିଳାସପୂର୍ଣ୍ଣ ଯାତ୍ରା ଏବଂ ବହୁତ ଆନନ୍ଦଦାୟକ ମଧ୍ୟ ଥିଲା ଏବଂ ଆଉ ଆଉ ଗୋଟେ ଜାଗାକୁ ମୁଁ ଯାଇଥିଲି ସେଇଠି ମଧ୍ୟ ବହୁତ ଭଲ ଲାଗିଥିଲା ମତେ ବହୁତ ଖୁସି ମିଳିଥିଲା ମୁଁ ଆମର ସ୍କୁଲ୍ ଆମର ସ୍କୁଲ୍ ପିଲାମାନଙ୍କ ସହିତ ଆମେ ସମ୍ବଲପୁର ଯାଇଥିଲୁ ସମ୍ବଲପୁରର ହୀରାକୁଦ ଡ୍ୟାମ୍କୁ ସେଠାରେ ଆମେ ଗାନ୍ଧୀ ମିନାର ଏବଂ ନେହରୁ ମିନାର ଦେଖିଲୁ ନେହେରୁ ମିନାର ଉପରକୁ ଯାଇଥିଲୁ ଉପରୁ ଆମେ ଦେଖିଲୁ ତଳ ନେହେରୁ ତଳ ଡ୍ୟାମ୍କୁ ଏବଂ ସେଠାରେ ଜିରୋ ପଏଣ୍ଟ୍ ମଧ୍ୟ ଥିଲା ସେଇଠି ଆମେ ଜିରୋ ପଏଣ୍ଟ୍ରେ ଫଟୋ ଉଠେଇଲୁ ତାସହ ତା ସାମ୍ନାକୁ ଭୋଜି ଭୋଜି ଭାତ କଲୁ ସେଠାରେ ନିଜେ ରୋଷେଇ କରି ଖାଇକି ଆସିଲୁ ଆମ ଶିକ୍ଷକ ଏବଂ ସମସ୍ତ ଛାତ୍ରଛାତ୍ରୀ ଯାଇଥିଲୁ ସେଠାରେ ବହୁତ ଖୁସି ମନେଇଲୁ ନାଚ ଗୀତ ମଧ୍ୟ କଲୁ ନାଚ ଗୀତ ସହ ଆମେ ଖାଦ୍ୟ ଖାଇଲୁ ଏବଂ ସେଇଠୁ ଆସିଲୁ ଆମେ ସମଲେଶ୍ୱେରୀ ମନ୍ଦିରକୁ ସମଲେଶ୍ୱେରୀ ମନ୍ଦିର ମା' ସମଲେଇଙ୍କ ସମଲେଶ୍ୱରୀଙ୍କ ଦର୍ଶନ କଲୁ ଆମେ ପ୍ଲାାନେଟୋରିୟମ୍ ମଧ୍ୟ ସେଠାରୁ ଯାଇଥିଲୁ ପ୍ଲାାନେଟୋରିୟମ୍ ମଧ୍ୟକୁ ଗଲେ ବହୁତ ଭଲ ଲାଗିଲା ଆମେ ସେଠାରେ ସୂର୍ଯ୍ୟଙ୍କ ଗତିବିଧି ଉପରେ ଦେଖିବାକୁ ପାଇଲୁ ସେ ପ୍ଲାାନେଟୋରିୟମ୍ ମଧ୍ୟରେ ସୂର୍ଯ୍ୟଙ୍କ ଗତିବିଧି ଏମିତି ଥିଲା ସତେ ଯେମିତି ମୁଁ ଆକାଶରେ ଅଛି ପରିକା ଅନୁଭୂତ ହଉଥିଲା ସେଠାରେ ବହୁତ ଆନନ୍ଦ ଲାଗିଲା ଏବଂ ଖୁସି ମଧ୍ୟ ଲାଗିଲା ମୁଁ ତେଣୁ ଆଶା କରୁଛି ମୁଁ ମୋ ବାପା ମାଆ ଏବଂ ମୋ ଭଉଣୀଙ୍କୁ ନେଇ ମୁଁ ଆଉ ଥରେ ପୁରୀ କୋଣାର୍କ ସମ୍ବଲପୁର ଡ୍ୟାମ୍ ହୀରାକୁଦ ଡ୍ୟାମ୍ ଏବଂ ସମଲେଶ୍ୱରୀ ମନ୍ଦିର ଏଇସବୁକୁ ବୁଲେଇକି ଆଣିବା ପାଇଁ ଚାହୁଁଛିି ଆଉ ବିଳାସପୂର୍ଣ୍ଣ ଯାତ୍ରା କରିବାରେ ଏତେ ଆନନ୍ଦ ମିଳେ ତାହା ବର୍ଣ୍ଣନା କଲେ ଯେତେ ବର୍ଣ୍ଣନା କଲେ